ହଁ ଆମେ ଆମ ଗ୍ରାମରୁ ସହରକୁ ଯିବା ପାଇଁ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ଅସୁବିଧାକୁ ସମ୍ମୁଖୀନ କରିଛୁ କାରଣ ଆମ ଗ୍ରାମର ସଡ଼କ ଯୋଜନା ନାହିଁ ସଡ଼କର ସ୍ଥିତି ଠିକ ନାହିଁ ବହୁତ ଖାଲଢ଼ିପ ହୋଇଛି ସେଥିପାଇଁ ଆମ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନାହିଁ କିମ୍ବା ଆମ ଗ୍ରାମରୁ ଆମେ କୌଣସି ରୋଗୀକୁ ଅତି ଶୀଘ୍ର ଡାକ୍ତରଖାନାକୁ ନେଇପାରୁନାହିଁ କାରଣ ଆମ ଗ୍ରାମର ସଡ଼କ ଠିକ ନାହିଁ ଏବଂ ଯେପରିକି ଆମର ମୋ ବସ ସରକାରର ହୋଇଥିବା ମୋ ବସ ବି ଆମ ଗ୍ରାମକୁ ଆସିପାରୁନାହିଁ ଯଦି ଆମ ଗ୍ରାମକୁ ମୋ ବସ ଆସିପାରନ୍ତା ଆମେ ଅତି ସହଜରେ ଆମ ଗ୍ରାମରୁ ସହରକୁ ଯାଇପାରିଥାନ୍ତୁ କିନ୍ତୁ ଏହା ଆମ ସଡ଼କ ଯୋଜନା ପାଇଁ ଆମ ଗ୍ରାମକୁ ଏହା ଆସିପାରୁନାହିଁ